ହ୍ୟାଲୋ ମୁଁ ସ୍ଵାଗତିକା ଦାସ କହୁଛି ହଁ ଆମର ବହୁତ ବହୁତ ବଡ଼ ଫାର୍ମ ହାଉସ୍ ଅଛି ସବୁ ପ୍ରକାର ପରିବା ଲଗାହେଇଛି ହଁ ହଁ ଆପଣ କ'ଣ କ'ଣ ନେବେ ମୋତେ କହିଦେବେ ଆପଣ କ'ଣ ବାହାଘର ଅଛି କି ନା କ'ଣ ଓହୋ ଠିକ୍ ଅଛି ଆପଣ ଗୋଟେ କାମ କରିବେ ମୁଁ ହୋଲ୍ସେଲିଂ ରେଟ୍ରେ ଆପଣଙ୍କୁ ଦେଇଦେବି ସବୁ କ'ଣ କ'ଣ ନେବେ ମତେ ଗୋଟେ ଲିଷ୍ଟ କରିଦେବେ ନହେଲେ କେଉଁଦିନ ଆପଣ ମୋ ଦୋକାନକୁ ପଳାଇଆସିବେ ଆଉ ଆମ ହଁ ମୋର ସବୁ ଫ୍ରେଶ୍ ମୋର ସବୁ ଫାର୍ମ ହାଉସ୍ରୁ ସବୁ ନିଜେ ଆସିକି ନେଇକିଯାଆନ୍ତି ନା ନା ଆପଣ ଆସିବେ ଆମ ବାଡ଼ିରୁ ମୁଁ ତୋଳିକି ଆପଣଙ୍କୁ ଦେବି ନାହିଁ ରେଟ୍ ଶୁଣନ୍ତୁ ରେଟ୍ଟା ତ ବଢ଼ୁଛି କମୁଛି ଆପଣ ଯେତେବେଳେ ଆସିବେ ମାର୍କେଟ ପ୍ରାଇସ୍ ଯାହା ଅଛି ମୁଁ ଆପଣଙ୍କୁ କାଟିକି ଦେବି ହଁ ହଁ ମୋର ମାନେ ବଡ଼ ବଡ଼ ହାଟ ବଜାର ଚାରିଆଡ଼େ ଯାଉଛି ମୋ ଟ୍ରକ୍ ଲାଗୁଛି ମୋ ଫାର୍ମ ହାଉସ୍ରେ ବାଇଗଣ ଆମର ଏଇନେ କେଜି ଚାଳିଶ ଚାଲିଛି ନା ନା ଆପଣଙ୍କୁ କ'ଣ ଆପଣଙ୍କୁ ମୁଁ ଚାଳିଶ ଟଙ୍କାରେ ଦେବିନି ଆପଣ ହୋଲସେଲିଂ ରେଟ୍ରେ ନେବେ ମୁଁ ପଚିଶ କୋଡ଼ିଏ ଦେବି ଆଉ ନା ନା ଆମର ପୋକରା ବାଇଗଣ ନାହିଁ ଆମର ସାର କିଛି ପଡ଼ୁନି ଆମର ଆମର ଖତ ଲିମ୍ବ ପତ୍ରରେ ସବୁ କରାଯାଇକି ପ୍ରାକୃତିକ ଔଷଧ ସ୍ପ୍ରେ କରାଯାଉଛି ଆଜ୍ଞା ହଁ ହଁ ଆଜ୍ଞା ଆଜ୍ଞା ଠିକ୍ ଠିକ୍ ଆଜ୍ଞା ଠିକ୍ ଠିକ୍ ଠିକ୍ ଠିକ୍ ରଖ